ଉତ୍ତର ଭାରତରେ ବହୁତ ବହୁତ ଭଲ ଖାଦ୍ୟ ମିଳିଥାଏ ଦକ୍ଷିଣ ଭାରତରେ ମଧ୍ୟ ବହୁତ ଭଲ ଖାଦ୍ୟ ମିିଳିଥାଏ କିନ୍ତୁ ଉତ୍ତର ଭାରତ ଅପେକ୍ଷା ଟିକେ କମ୍ ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ ସେଇଠାର ଭାଷା ଅଲଗା ଆମ ଏଇଠି ଭାଷା ଅଲଗା ସେଇଠାର ପୋଷାକ ଅଲଗା ସେଇଠାର ଆମର ପୋଷାକ ଅଲଗା ସେଇଠାର ପାଣିପାଗ ଅଲଗା ଆମର ଏଠି ତାଙ୍କର ସେଇଠି ଥଣ୍ଡା ଥିଲା ଆମର ଏଠି ଗରମ ଥାଏ ତାଙ୍କର ସେଇଠି ରାଜ୍ୟର ସେଇଠାର କାମ ଅଲଗା ଆମର ଏଠାର କାମ ଅଲଗା